ଆମ ଗାଁରେ ଋଣ ନେବାଟା ସାଧାରଣ କଥା ମାନେ ନର୍ମାଲ୍ କଥା ଏତିକିଯେ ଆମ ଗାଁର ଗୋଟେ ଗୋଟେ ଘରେ ମାନେ ପାଞ୍ଚ୍ ପାଞ୍ଚ୍ଟା ଛଅ ଛଅଟା ଋଣ କରିଛନ୍ତି କିନ୍ତୁ ସେମାନେ ବାନ୍ଧି ନପାରିକି ସେମାନେ ବାହାରକୁ ପଳାଉଛନ୍ତି ତାମିଲନାଡ଼ୁ ମାନେ ଆନ୍ଧ୍ରା ଏସବୁ କିଛି ହଁ ଋଣ ନେବା ଭଲ ଯଦି ତୁମ କାର୍ଯ୍ୟରେ ଭଲ କାର୍ଯ୍ୟରେ କାମ ଆସୁଛି ତା'ହେଲେ ଋଣ ନେବା ଭଲ କିନ୍ତୁ ମାନେ ଉସତ୍ ହୋଇକି ନେବା ଋଣଟା ବହୁତ ଖରାପ ମୁଁ ଦେଖିଛି ମୋ ରିୟଲ୍ ଲାଇଫ୍ରେ ମୋ ଲୋକମାନଙ୍କ ପରିସ୍ଥିତି ସେମାନେ ଉଠେଇ ଦେଉଛନ୍ତି ଲକ୍ଷେ ଦୁଇ ଲକ୍ଷ ଏମିତି ଉଠେଇ ଦେଉଛନ୍ତି କିନ୍ତୁ ବାନ୍ଧି ପାରୁନାହାନ୍ତି ତା'ପରେ ପସ୍ତେଇବାକୁ ପଡ଼ୁଛି ଏମତି ମାନେ ନିଜ ଭଲ କାମରେ ଅର୍ଜେଣ୍ଟ୍ ଅଛି ସେମିତି ସମୟରେ ଋଣ ନେବା ଭଲ ଆଉ ଆଉ ଗୋଟେ କଥା କହିବି ଋଣ କେବେବି ଲୋକମାନଙ୍କ ପାଇଁ ଉଠେଇବାଟା ଭଲ ନୁହେଁ ମୁଁ ବହୁତ ଦେଖିଛି ଲୋକମାନଙ୍କ ପାଇଁ ଉଠେଇ ଦେଉଛନ୍ତି ଆଉ ସେମାନେ ବାନ୍ଧୁ ନାହାନ୍ତି ତାଙ୍କ ନାଁରେ କେସ୍ ହେଉଛି ଏମତି ମୁଁ ବହୁତ ଦେଖିଛି ମୋ ଲାଇଫ୍ରେ ଆଉ ଆମ ଗାଁରେ